ଆମ ଦେଶରେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେମିତିକି ନେତାମାନଙ୍କ ମିଥ୍ୟା ପ୍ରତିଶ୍ରୁତି ଯେଉଁ ଲୋକମାନେ ନେତା ନ ହେବା ପୂର୍ବରୁ ବହୁତ ବଡ଼ ବଡ଼ ଭାଷଣ ଦିଅନ୍ତି ମୁଁ ସହର ଏବଂ ଗାଁ ପାଇଁ ସବୁ ଉନ୍ନତି କରିଦେବି କିନ୍ତୁ ଭୋଟ୍ ମିଳିସାରିବା ପରେ ସେମାନେ କହୁଥିବା କାମ ଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି ନାହିଁ ଆମ ଅଞ୍ଚଳରେ ନେଟୱାର୍କ୍ର ବହୁତ ଅସୁବିଧା ହେଉଛି ସରକାର ନେଟୱାର୍କ୍ ଉପରେ କିଛି ବି ସୁବିଧା କରୁ କରୁନାହାନ୍ତି ନେଟୱାର୍କ୍ ନଥିବା ଦ୍ୱାରା ଆମେ ଆମଠାରୁ ଦୂରରେ ରହୁଥିବା ପରିବାର ଲୋକମାନଙ୍କ ସହିତ ଆମେ କଥା ହୋଇପାରୁନାହୁଁ କି ଆମେ ଅନ୍ଲାଇନ୍ରେ ପଢ଼ାପଢ଼ି କରିପାରୁନାହୁଁ ଆମ୍ବୁଲାନ୍ସକୁ ଫୋନ୍ ବି କରିପାରୁନାହୁଁ ଏବଂ ରାସ୍ତାଘାଟ ମରାମତି କରୁନାହାନ୍ତି ସରକାର ଏପରିକି ଆମ ରାଜ୍ୟରେ ଗୋଟିଏ ଭଲ ଚିକିତ୍ସା କେନ୍ଦ୍ର ନାହିଁ ଯାହାଦ୍ୱାରା ଅଧିକାଂଶ ଲୋକେ ଚିକିତ୍ସା ପାଇବା ପାଇଁ ଦୂରକୁ ଯାଉଛନ୍ତି ଯେଉଁମାନେ ଗରିବ ଲୋକ ସେମାନଙ୍କ ପାଖରେ ପଇସା ଅଭାବ ଫଳରେ ମୃତ୍ୟୁବରଣ କରୁଛନ୍ତି